ବ୍ରହ୍ମାଣ୍ଡରେ ବିଭିନ୍ନ ପ୍ରକାରର ଆକାଶ ଅଛି ଯାହା ସେଥିରେ ରେ ଚନ୍ଦ୍ର ସୂର୍ଯ୍ୟ ରହିଛନ୍ତି ସୂର୍ଯ୍ୟଗ୍ରହଣ ଚନ୍ଦ୍ରଗ୍ରହଣ ଏପରିକି ଦୁଇଟି ଦୁଇଟି ଜିନିଷ ରହିଥାଏ ଚନ୍ଦ୍ରଗ୍ରହଣ ଯାହା ରାତିରେ ହୋଇଥାଏ ସୂର୍ଯ୍ୟଗ୍ରହଣ ଯାହା ଦିନରେ ହୋଇଥାଏ ଚନ୍ଦ୍ରଗ୍ରହଣ ଦ୍ୱାରା ଚନ୍ଦ୍ରଗ୍ରହଣ ଚନ୍ଦ୍ରଗ୍ରହଣର ଅର୍ଥ କ'ଣ ଚନ୍ଦ୍ରକୁ କିଛି ସମୟ ପାଇଁ କିଛି ସମୟ ପାଇଁ ମେଘ ଢାଙ୍କି ଦେଇଥାଏ ଯାହାଦ୍ୱାରା ଚନ୍ଦ୍ର ଦେଖାାଯାଇନଥାଏ ତାହାକୁ ଦେଖିବା ପାଇଁ ଲୋକମାନେ ମନା କରିଛନ୍ତି କାରଣ ମୁଁ ଜାଣିନାହିଁ କିନ୍ତୁ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ବହୁତ ଭଲ ଲାଗେ ଏହା ଗୋଟିଏ ମହାକାଶୀୟ ଘଟଣା ଆମେ ଆମେ ଏକ ତ୍ରୁଟି ବୋଲି ମାନିଥାଉ ଲୋକମାନେ ଏହାକୁ ଦେଖିବା ପାଇଁ ମନା କରିଥାନ୍ତି ଏହା ବିଷୟରେ ଆମକୁ ବହୁତ ଆକର୍ଷିତ ହୋଇଥାଏ ଯନ୍ଦ୍ରଗ୍ରହଣ ହେଉଛିି ଏକ ଆକର୍ଷକ ଜିନିଷ